ଆପଣ ଯେଉଁ ଅର୍ଡ଼ର୍ଟା ପଠାଇଥିଲେ ଅର୍ଡ଼ର୍ ଠୁ ବହୁତ ବାସ୍ନା ହେଉଛି ଆପଣ ଅର୍ଡ଼ର୍ଟା ରିଟର୍ଣ୍ଣ ନେଇଯାଆନ୍ତୁ ଆଉ ମୋ ପଇସା ରିଟର୍ଣ୍ଣ କରିଦିଅନ୍ତୁ ନଚେତ୍ ଆପଣ ତା' ବଦଳରେ ଆଉ ଗୋଟେ ଖାଦ୍ୟ ଦେଇଯାଆନ୍ତୁ ଖାଦ୍ୟର ବହୁତ ବାସ୍ନା ହେଉଛି ଖାଇ ହେଉନାହିଁ ଆମର ପଇସା ରିଟର୍ଣ୍ଣ କରନ୍ତୁ କିମ୍ବା ଆଉ ଗୋଟେ ଖାଦ୍ୟ ପଠାଇ ଦିଅନ୍ତୁ